ହଁ ଆମେ ଆମ ବଗିଚାଠାରେ ପନିପରିବା ଫଳମୂଳ ଇତ୍ୟାଦି ବହୁତ କିଛି ଲଗାଇଥାଉ ଯାହାକି ଆମକୁ ବି ଗୋବର ଖତ ଏବଂ ଫଳ ଚୋପା ପନିପରିବା ଏଇଥିରେ ଆମକୁ ବହୁତ ଖତ ଖତ ଭାବରେ ବ୍ୟବହାର କରିିବାରେ ବହୁତ ସାହାଯ୍ୟ କରିଥାଏ ଆମେ ସେ ତାହାର ମୂଳରେ ଦେଇକି ଆମେ ଅଲଗାରୁ ବଜାରରୁ ବିଷାକ୍ତ ବଜାରରୁ ବିଷାକ୍ତ ଗ୍ୟାସ୍ ନ ଆଣିକି ଆମେ ନିଜ ହିସାବରେ ବହୁତ କିଛି ଖତ କରିଥାଉ ଏବଂ ଯାହାଫଳରେକି ସେ ଖତରେ ଶରୀରର କୌଣସି ବି ଅସୁବିଧା ହୋଇନଥାଏ ଆମେ ସେଇ ଖତକୁ ଗଛ ମୂଳ ଦେଇଥାଉ ଯାହାକି ଆମକୁ ବହୁତ ପୃଷ୍ଟିସାର ମିଳିଥାଏ ଫଳମୂଳ ଯେମିତିକି ଫୁଲକୋବି ଟମାଟୋ ଫୁଲ ଫୁଲକୋବି ଟମାଟୋ ବୋଇତାଳୁ ପନିପରିବା କଞ୍ଚା ଲଙ୍କା ଟ ଇତ୍ୟାଦି ବହୁତ କିଛି ପନିପରିବା ଆମେ ବ୍ୟବହାର କରିଥାଉ ଯାହାଫଳରେକି ଆମକୁ ବହୁତ ସାହାଯ୍ୟ କରିଥାଏ ବଜାରରୁ କିଣିବା ବଜାରରୁ କିଣିବା ଅପେକ୍ଷା ଆମେ ନିଜେ ପନିପରିବା ଚାଷ କରିକି ଆମେ ବହୁତ ଉପକୃତ ହୋଇଥାଉ ଆମକୁ ବଜାରରୁ କିଣି କିଣିକି କିଛି ବି ଦେହ ଖ ଦେହ ଖରାପ କରିବା ଦରକାର ନୁହଁ ଆମେ ଘରେ ହିଁ ଘରେ ହିଁ ବଗିଚାରେ ହିଁ ବହୁତ କିଛି ଫଳ ପନିପରିବା ଚାଷ କରିଥାଉ ଫଳ ଯେମିତି କଦଳୀ କୋଳି ଏବଂ ସାକରଗନ୍ଧା ଏବଂ ପନିପରିବାରେ ଫୁଲକୋବି ଫୁଲକୋବି ପତରକୋବି ଟମାଟୋ ବାଇଗଣ ଭେଣ୍ଡି ଏବଂ ଇତ୍ୟାଦି ଇତ୍ୟାଦି ବହୁତ କିଛି ଆମେ ପନିପରିବା ଚାଷ କରିଥାଉ